ହ୍ୟାଲୋ କିଏ କହୁଥିଲେ ଦେଖନ୍ତୁ ମ୍ୟାଡ଼ମ୍ ଆପଣ କେଉଁ ମଡ଼େଲଟା ଆଗେ ନେବେ କୁହନ୍ତୁ ଆମର ସବୁ ପ୍ରକାରର ଭେରାଇଟି ଅଛି ଆପଣ କେତେ କେଉଁ ମଡ଼େଲର ନେବେ କେତେ ରେଟର ନେବେ ଯାହା ଆପଣ କହିଲେ ସେହି ଅନୁସାରେ କହିଲେ ମୁଁ ଆପଣଙ୍କୁ କହିବି ଆଉ ଭିବୋ ଆମର ଷ୍ଟାର୍ଟିଂ ଅଛି ବାର ହଜାରରୁ ଆଉ ବାର ହଜାର ଅଛି ଗୋଟେ ଅଛି ଆମର ଅଠେଇଶ ଜି ବି ଆଉ ଚାରି ଜି ବି ରାମର ଆଉ ଫାଇଭ୍ ଜି ମଡ଼େଲର ସେଇଟା ଆମର ରହୁଛି ଷୋହଳ ହଜାର ଟଙ୍କା ଆଉ ଷୋହଳ ହଜାର ରହୁଛି ଆପଣ ଯଦି ଚାହିଁବେ ଆପଣ ନେଲେ ଯଦି ପୂରା ପେମେଣ୍ଟ୍ କରିବେ ତ ଆପଣଙ୍କୁ ପ ଷୋହଳ ହଜାର ନୁହେଁ ତ ପାଆଁଶଟଙ୍କା ଡିସକାଉଣ୍ଟ୍ କରିକି ଆପଣଙ୍କୁ କୁହାହେବ କିନ୍ତୁ ଆପଣ ଯଦି ଇନଷ୍ଟଲମେଣ୍ଟରେ ନେଉଛନ୍ତି ତା'ହେଲେ ସେଇଟା ଆପଣଙ୍କୁ ଧର ଆପଣ ଦେଲେ ପାଞ୍ଚହଜାର ଟଙ୍କା ବା ଆମର ଷୋହଳ ହଜାର ଟଙ୍କା ମୋବାଇଲ୍ ଅଛି ଆପଣ ପାଞ୍ଚହଜାର ଟଙ୍କା ଆମକୁ ଡିପୋଜିଟ୍ କଲେ ଆପଣଙ୍କୁ ପର ମନ୍ଥ ଆପଣଙ୍କୁ ଯୋ ଯେଉଁ ଅନୁସାରେ ଆପଣ କହିବେ ଏହି ଅନୁସାରେ କିସ୍ତି ଦେଇ ପାରିବେ ଷୋଳହଜାର ଫୋନଟା ଆପଣଙ୍କୁ ମିନିୟମ୍ ପଡ଼ିଯିବ ଅଠରହଜାର ପାଖାପାଖି ଦୁଇହଜାର ଆପଣଙ୍କୁ ପଡ଼ିଯିବ କ'ଣ କିସ୍ତି ଏକ୍ସଟ୍ରା ପଡ଼ିଯିବ ତ ସେଥିପାଇଁ ଆପଣ କେଉଁ ଭଳିଆ ନେବାପାଇଁ ଚାହୁଁଛନ୍ତି ଡାଇରେକ୍ଟ ପଇସା ଦେଇକି ନେବେ ନା ଯେଉଁ ଆମର ହଁ ଆପଣ ଆସନ୍ତୁ ଦୋକାନକୁ ଆପଣ ଚାହିଁଲେ ଭିବୋ ବି ନେଇପାରିବେ ଆପଣ ଯଦି କେତେ ରେଟରେ ନେବେ କହୁ ନାହାଁନ୍ତି ମୁଁ ଓପୋ ବି ଏବେ ଓପୋ ବି ଏବେ ନୂଆ ମଡ଼େଲ୍ ଆସିଛି ଆଉ ଆସିବା ଆପଣ କେତେ ରେଟର ନେବେ ବାର ହଜାର ପନ୍ଦର ହଜାର ଆଉ କୋଡ଼ିଏ ଭିତରେ ଆପଣଙ୍କୁ ବହୁତ ହି ଭଲ ଫୋନ୍ ମିଳିପାରିବ ଓପୋର କ୍ୟାମେରା ଭଲ ଆସୁଛି ଆଉ ଫାଇଭ୍ ଜି ବି ମଡ଼େଲ୍ ବି ଆଉ ତା'ର ଆସୁଛି ଆମର କେତେ କହିଲ ଶହେ ଅଠେଇଶ ଜି ବି ଶହେ ଅଠେଇଶ ଆସୁଛି ଚାରି ଚାରି ରହୁଛି ରାମ୍ ଶହେ ଅଠେଇଶ ଆଉ ଶହେ ଚଉଷଠି ବି ରହୁଛି ଗୋଟେ ଗୋଟେ ମଡ଼େଲ୍ ବି ଆଉ ଆପଣ ଆସିଲେ ଦେଖିକି ନେବେ ଆଉ ତା'ର ରହୁଛି ଆମର ବଡ଼ ସାଇଜ୍ ବି ରହୁଛି ଫୋନ୍ କଲର୍ ଆପଣଙ୍କର ଅନୁସାରେ ନେବେ ଆଉ ଟେକ୍ନୋ ବି ରହୁଛି ଆଉ ରହୁଛି ଆମର ଓପୋ ବି ଅଛି ଭିବୋ ବି ଅଛି ଆପଣ ଚାହିଁଲେ ୱାନ୍ପ୍ଲସ୍ ବି ନେଇ ପାରିବେ ସବୁ ପ୍ରକାର ମଡ଼େଲ୍ ଅଛି ଆପଣ କିନ୍ତୁ ୱାନ୍ପ୍ଲସଟା ଆମର ଆପଣଙ୍କର ତ କୋଡ଼ିଏ ହଜାର କହୁଛନ୍ତି ସେଇଟା ଯାହେଲେ ବାଇଶି ହଜାର ପାଖାପାଖି ଆସିବ କିନ୍ତୁ ଭଲ ଆଉ ଟଙ୍କା ଦୁଇହଜାର ପାଇଁ କ'ଣ ପାଇଁ ଆପଣ ସେମିତି କିଛି ନୁହଁ ଆପଣ ଆସନ୍ତୁ ଦୋକାନକୁ ଆସନ୍ତୁ ଆପଣ ଆଜି ଯଦି ବି ଫ୍ରି ଅଛନ୍ତି ବି ସନ୍ଧ୍ୟାବେଳେ ବି ଟିକେ ଆସିପାରିବେ ଆମ ଦୋକାନକୁ ତା'ହେଲେ ଆଉ ଯେଉଁ ଆମର ଓମ୍ ମା ଭେରାଇଟି ଷ୍ଟୋର୍ ପାଖରେ ଆମ ଦୋକାନ ଆପଣ ଆସିଲେ ବି ଦେଖି ଥବେ ଦୋକାନ ମୁଁ ସବୁ ସେଇ ଦୋକାନକୁ ଗୋଟେ କଲ୍ କରିଦେବେ ଆସନ୍ତୁ ମୋବାଇଲ୍ ଦେଖନ୍ତୁ କେତେ କ'ଣ ରହୁଛି ଆପଣଙ୍କୁ ଯେଉଁଟା ଭଲ ଲାଗିବ ସେମିତି କ'ଣ ଅଛି କି ଟଙ୍କା ପାଞ୍ଚଶହ ହଜାରେ ଏମିତି କିଛି ନାହିଁ ତ ଆପଣ ଆସନ୍ତୁ ଦୋକାନକୁ ଦେଖନ୍ତୁ ତା'ପରେ କେମିତି କ'ଣ ରହୁଛି ଆପଣ ଯାହା ହେଲେ ଯେଉଁ ମଡ଼େଲଟା ଆପଣଙ୍କୁ ଭଲ ଲାଗିବ ସେହି ଅନୁସାରେ ନେବେ ଆଉ ହଉ ତା'ହେଲେ ହଉ ତା'ହେଲେ ରହିଲି ହଉ